ହଁ ଆମର୍ ଅଞ୍ଚଳ୍ରେ ଯେନ୍ ଅଛେ ଦୁର୍ଘଟଣାମାନେ ହଉଛେ ଯେନ୍ ଅପରାଧ୍ ହଉଛେ ସେଥିରେ ଆମେ ପୋଲିସ୍କେ ବି କମ୍ପ୍ଲେନ୍ ଦଉଚୁ ଆଉ ସେମାନେ ଆସିକରି ବି ସେଦିନ ସହଯୋଗ୍ କରିିକରି ଠିକ୍ ନିଷ୍ପତି ନେଇକରି ସେ ସବୁ ସମାଧାନ୍ କରୁଚନ୍ ତାର୍ ସାଙ୍ଗେ ସାଙ୍ଗେ ଆମେ ଯେନ୍ ଅଛୁ ସାଧାରଣ୍ ନାଗରିକ ଯେନ୍ ଅଛୁଁ ଆମେ ଇଟାମନ୍କୁ ଟିକେ ଏଭଏଡ଼୍ କର୍ବାର୍ କଥା ଆମେ ଇ ଜାଗାକେ ଆସିକରି ସେମନ୍କୁ ଇ କାମ୍ ନେଇ କର୍ବ ବୋଲିିକରି ଆମେ କିଛି କହେବାର୍ କଥା